ଓଡ଼ିଆ ଭାଷା ହଉଚି ଆମ ଓଡ଼ିଶାର ମାତୃଭାଷା ଯାହା କି ଏବେ ବହୁତ ଖୁମ୍ ଖୁବ୍ ବହୁତ ବହୁତ ବହୁତ କମ୍ ୟୁଜ୍ କରୁଥୁବାର ଦେଖିଲାଣି କାହିଁକି ନା ଏବେ ନିଜକୁ ଶିକ୍ଷିତ ଦେଖେଇ ହେବା ପାଇଁ କା ପ୍ରାୟ ଲୋକ ଇଂଗ୍ଲିଶ୍ର ସାହାଯ୍ୟ ନେଉଛି କିମ୍ବା ହିନ୍ଦୀର ଇଂଗ୍ଲିଶ୍ର ଯେଉଁମାନେ ସାହାଯ୍ୟ ନେଉଛନ୍ତି ତାଙ୍କ ଆଗରେ ଯଦି ଓଡ଼ିଆ କଥା ହେଲେ ସେ ଓଡ଼ିଆ କଥା ହେଉଥୁବା ବାଲାକୁ ସେ ବହୁତ କମ୍ ନଜରରେ ନିଚ୍ଚ ନଜରରେ ଦେଖନ୍ତି ଭାବନ୍ତି ଅଶିକ୍ଷିତ ଗାଉଁଲି କିନ୍ତୁ ଯାହାକି ଆମର ଓଡ଼ିଆ ଭାଷାକୁ ମାତୃଭାଷା ଆମର ତାକୁ ବି ମୁର୍ଖ ସହିତ ସମାଧାନ କରାଯାଉଛନ୍ତି ଏବଂ ପ୍ରାୟ ଜାଗାରେ ଦେଖିଛି ଇଂଗ୍ଲିଶ୍ରେ ୟୁଜ୍ ବି କରାଯାଉଛି ଆଉ ଏବଂ ଅନ୍ୟାନ୍ୟ ଲୋକ ଯେଉଁ ଆସୁଛନ୍ତି ବାହାରୁ ଅନ୍ୟାନ୍ୟ ଲୋକ ଯେଉଁ ବାହାରୁ ଆସୁଛନ୍ତି ଓଡ଼ିଆମାନଙ୍କ ସହିତ କଥା ହେବା ପାଇଁ ସେମାନେ ହିନ୍ଦୀର ସାହାଯ୍ୟ ନେଉଛନ୍ତି କି ପ୍ରାୟ ଜାଗାରେ ଇଂଗ୍ଲିଶ୍ର ସାହାଯ୍ୟ ନେଉଛନ୍ତି କି ସମୟ ପରେ ସେ ଓଡ଼ିଆ ଭାଷା ବି ମଧ୍ୟ ଶିଖି ଯାଉଛନ୍ତି ଏବଂ ଓଡ଼ିଆମାନଙ୍କ ସହିତ କଥା ବି ହେଉଛନ୍ତି ସେତିରେ ଓଡ଼ିଆ ଭାଷାରେ କହିବାରେ ଓଡ଼ିଆ ଭାଷା କହିବାରେ କୌଣସି ଲାଜ ନାହିଁ କିନ୍ତୁ ପ୍ରାୟ ଲୋକ ନିଜୁକୁ ଶିକ୍ଷିତ ଦେଖେଇବା ପାଇଁ କା ବେଶୀ କମ୍ କଥା ହୁଅନ୍ତି ଓଡ଼ିଆ ଭାଷାରେ ଯାହାକି ଭଲ କଥା ନୁହଁ ଯେହେତୁ ଆମ ଓଡ଼ିଆ ଭାଷା ମାତୃଭାଷା ତାହାରି ବିଷୟରେ ବହୁତ ଭଲ ଭାବରେ କଥା ହଏବା ଦରକାର ଏବଂ ଅନ୍ୟ ବାହାର ଲୋକ ଜେଉନ ଆସନ୍ତି ସେ ହିନ୍ଦୀ ଏବଂ ଇଂଲିଶ୍ରେ କଥା ମଧ୍ୟ ହୁଅନ୍ତି ଧିରେ ଧିରେ କରି ଓଡ଼ିଆ ମଧ୍ୟ ଶିଖିଯାଆନ୍ତି